ଆଜ୍ଞା ନମସ୍କାର କାଳିଆ ଟ୍ରାଭେଲ୍ସ କି ଆଜ୍ଞା ମୁଁ ପ୍ରଶାନ୍ତ କୁମାର କର୍ଣ୍ଣ ଦହ୍ୟାରୁ କହୁଥିଲି ଆଜି ଆମର ପୁରୀ ଯିବା ପାଇଁ ଗୋଟିଏ କାର୍ ବୁକିଂ କରାହୋଇଥିଲା ଆପଣଙ୍କ ଏଜେନ୍ସିରୁ ଆଉ ଏପର୍ଯ୍ୟନ୍ତ କାର୍ ଆସିଲା ନାହିଁ ସମୟ ସକାଳ ସାତଟାରେ ପହଞ୍ଚିବା କଥା କିନ୍ତୁ ଏପର୍ଯ୍ୟନ୍ତ ଏଗାରଟା ହେଲାଣି ଡ୍ରାଇଭରର ବି ଦେଖା ନାହିଁ କି କାର୍ ବି ଆସିନାହିଁ ଆମର ଯିବା ବହୁତ ବିଳମ୍ବ ହୋଇଗଲାଣି ଆଉ ଏବେ ଗଲେ ବି ଆମର କିଛି କାମ ହେବ ନାଇଁ ସେଥି ପାଇଁ ଆପଣଙ୍କୁ ଅନୁରୋଧ କରୁଛୁ ଆପଣ ଏଇ ଆମର ଟ୍ରିପ୍କୁ ବାତିଲ କରିଦିଅନ୍ତୁ ଆମେ ଆଉ ଯେବେ ଅନ୍ୟଦିନ ଯିବୁ ଆପଣଙ୍କୁ ଫୋନ କରିକି ଜଣାଇବୁ କିମ୍ବା ଅନ୍ୟ ଦିନ ଅର୍ଡ଼ର କରିବୁ ଆଜ୍ଞା